ଆମ ଗାଁରେ ବହୁତ ସବୁ ପର୍ବପର୍ବାଣି ପୂଜାପାଠ ରହିଛି ତା' ଭିତରୁ ଆମର ହେଉଛି ଦୋଳ ପୂର୍ଣ୍ଣିମାଟା ସେଦିନ ଆମର ଫାଷ୍ଟ୍ ତ ହୋଲି ମାନେ ଅବିର ହୋଲି ହୋଇଥାଏ ସେକେଣ୍ଡ୍ ହୋଇଥାଏ ହୋଲି ସେଦିନ ଆମେ ସମସ୍ତଙ୍କୁ ଗୁରୁଜନମାନଙ୍କୁ ଲଗାଇକି ଆଉ ସେମାନଙ୍କୁ ମୁଣ୍ଡିଆ ମାରିଥାଉ ଆଉ ହୋଲି ଦିନ ଆମେ ବହୁତ ମଜାମସ୍ତି କରିଥାଉ ହୋଲି ଏଥିପାଇଁ ଦିଆଯାଏ ସେଇଟା ରାଧାକୃଷ୍ଣ ଅମଳରୁ ସେଇଟା ଚାଲିଆସିଛି ସେ ରାଧାକୃଷ୍ଣମାନଙ୍କ ବେଳୁ ଏଇଟା ସମସ୍ତେ ସେଇଟା ଭଲପାଇବା ବଢ଼ିବ ଆଉ ବହୁତ ବଢ଼ିଆ ହୋଲି ପର୍ବ ଗୋଟେ ଇଏ ହୁଏ ମେଳା ବସେ ଆଉ ସମସ୍ତେ ମାନେ ଦୋକାନ ଫୁକାନ୍ ବସିକି ସମସ୍ତେ ଆମେ ବହୁତ ମଜା କରୁ ହୋଲି ସମସ୍ତଙ୍କୁ ଦେଇ ପ୍ରୋସେଶନ୍ କରି ବହୁତ ସୁନ୍ଦର ହୋଲିକୁ ଆମେ ମାନିଥାଉ ଆଉ ସେଥିରେ ଆମର ଭଲପାଇବା ବଢ଼ିଥାଏ ହୋଲି ଲଗାଇଲେ ଆମେ ସମସ୍ତେ ସେହି ଦିନକୁ ବହୁତ ବଢ଼ିଆ ମାନିଥାଉ ଆଉ ତା'ପରେ ତ ରଜ ରଜ ବିଷୟରେ କିଛି କହୁଛି ରଜ ହଉଛି ଆମର ପ୍ରଥମତଃ ଆମେ ସେ ରଜ ଦିନରେ ବହୁତ ପିଠାପଣା ଆଉ ସମସ୍ତେ ନୂଆ ଡ୍ରେସ୍ ନୂଆ ବସ୍ତ୍ର ସବୁ ପରିଧାନ କରିଥାଉ ଆଉ ସମସ୍ତେ ପିଠାପଣା କରି ବହୁତ ମଜା ନେଇଥାଉ ଆଉ ସେଦିନ ଭୂମି ମା'ଙ୍କୁ ବି ପୂଜା କରାହୋଇଥାଏ ରଜ ଆମର ତିନି ଦିନ ଧରି ପାଳନ ହୋଇଥାଏ ତା ଭିତରେ ପାନଟା ଆମର ସବୁଠୁ ଭଲ ହୋଇଥାଏ ରଜ ଦିନ ଆମେ ପାନ ନିହାତି ଖାଇଥାଉ ଆଉ ରଜରେ ଆମେ ଝୁଲି ପିଠାପଣା ଖାଇକି ମସ୍ତି କରୁ ଆଉ ସେଦିନ ଆମେ ରଜରେ ଭୂମି ମା'ଙ୍କୁ ବେଶୀ ପୂଜା କରିଥାଉ କ'ଣ ପାଇଁ ନା ଏତେ ଦିନ ଭୂମି ମା'ଙ୍କ ଉପରେ ଚାଲିଛି ସେହି ଦିନ ଆମେ ଜୋତା ମାନେ ଭୂମି ମା'ଙ୍କୁ କଷ୍ଟ ନଦେବା ପାଇଁ ଆମେ ଇଏ ପାଟୁଆ ଲଗେଇକି ଆଉ ସେଦିନ ଚାଲିଥାଉ ଆଉ ପୂଜା ବି କରାହୁଏ ଆଉ ସେହି ରଜରେ ଆମେ ସମସ୍ତେ ଝୁଲି ଗୀତ ଗାଇ ରଜ ଗୀତ ଗାଇକି ପାନ ଖାଇକି ଆମେ ରଜକୁ ପାଳନ କରିଥାଉ ତା'ପରେ ଆସିଲା ମାଣବସା ଗୁରୁବାର ମାଣବସା ଗୁରୁବାରରେ କିଛି କହୁଛି ସେ ମାଣବସା ଗୁରୁବାରଟା ହେଉଛି ଆମର ମା' ଲକ୍ଷ୍ମୀଙ୍କର ପୂଜା ହୋଇଥାଏ ସେ ପୂଜାରେ ଆମେ ତା' ପରଦିନ ଆଗରେ ମାନେ ଗୋବର ଘର ଲିପା ପୋଛା ହୋଇଥାଏ ଲିପା ପୋଛା ସରିଲାପରେ ଆମେ ମା'ଙ୍କୁ ରାତିରେ ଝୋଟି ପକାଉ ଝୋଟି ପକେଇସାରିକି ଧୂପ ଦେଇ ଆଉ ଫୁଲ ଦେଇ ତାଙ୍କୁ ପୂଜା କରିଥାଉ ଆଉ ସେ ମାଣବସା ଗୁରୁବାରରେ ଆମେ ମାଙ୍କୁ ପୂଜା କରିଥାଉ ଲାଷ୍ଟ୍ ଯେ ଗୁରୁବାର ପଡ଼ିଥାଏ ସେହି ପୂଜାରେ ଆମେ ମାଁଙ୍କର ବିସର୍ଜନ କରିଥାଉ ମାଣ ବସେଇକି ଆଉ ତା'ପରେ ହେଉଛି ଅକ୍ଷୟ ତୃତୀୟା ଅକ୍ଷୟ ତୃତୀୟା ଦିନ ଆମର ଫାଷ୍ଟ୍ ତ ହେଉଛି ବିଲରେ ଧାଣ ଧାନ ବୁଣା ହୁଏ ସେଇଟା କ'ଣ ପାଇଁ ନା ସେଇଟା ଆମର ଆମେ କୃଷି ଯେହେତୁ ଆମେ କୃଷି ଲୋକ ଆଉ ସେଥିପାଇଁ ଆମର ସେହି ଧାନ ବୁଣା ହୁଏ ସେଇଟା ଫାଷ୍ଟ୍ ବୁଣି ବୁଣାହୁଏ ସେଥିପାଇଁ ଆମେ ତା ପରଠୁ ଆମେ ଧାନ ଲଗାଇଥାଉ